ଦୁଇଟି ବାକ୍ୟ କୋଷ ସଙ୍ଗ ଗଠନ କରି ବ୍ୟାକରଣ କରାଯାଇଥାଏ ଏବଂ ସେ ବ୍ୟାକରଣ ସାହାଯ୍ୟରେ ଗୋଟିଏ ନିର୍ଦ୍ଧିଷ୍ଟ ବାକ୍ୟ ସୃଷ୍ଟି ହେଇଥାଏ ଯାହାକି ସୃଜନଶୀଳ ଆଉ ଆମର ସନ୍ତୁଳିତ କରିଥାଏ ଓଜନଶୀଳ ପାଠ୍ୟକ୍ରମରେ

ଏ ସନ୍ତୁଳିତ ବାକ୍ୟଗୁଡ଼ିକୁ ଲେଖାରେ ବ୍ୟବହାର କରିଥାଏ ଏବଂ ସେଗୁଡ଼ାକୁ ମଧ୍ୟ ଗ୍ରହଣ କରିଥାଏ ଯାହାକି ଗୋଟିଏ ଅର୍ଥକୁ ଅନ୍ୟ ଦିଗରେ କହି ଲେଖି ଯଥାର୍ଥଟା ବୁଝାଉଥିବ ସେୟାକୁ ରୂଢ଼ି କୁହାଯାଏ ସେହିପରି ଦେଖିବାକୁ ମୁଁ ପସନ୍ଦ କରେ ଯାହାକି ରୁଢ଼ି ମାଧ୍ୟମରେ ଗୋଟିଏ କଥା ଗୋଟିଏ ପ୍ରକାର କୁହାଯାଉଥିବ କିନ୍ତୁ ବୁଝାଯାଉଥିବ ଅନ୍ୟପ୍ରକାର ଅନେକ ପ୍ରକାର ସେଗୁଡ଼ିକୁ ସେ ପ୍ରକାର ବାକ୍ୟ ବ୍ୟବହାର କରିଥାଏ ହେଲା ଲେଖା ବିଷୟରେ

ସନ୍ତୁଷ୍ଟ ମଧ୍ୟ ମୁଁ ପାଇଥାଏ